ଆମେ ଓଡ଼ିଶାରେ ରହୁଁ ସାଧାରଣତଃ ଦେଖିବାକୁ ଗଲେ ପୂର୍ବ ଅପେକ୍ଷା ବର୍ତ୍ତମାନର ବିକାଶ ଟିକେ ଆଗେଇ ଚାଲିଛି ଯାହାକି ଆମେ ବିକଶିତ ଦେଶ ତ କହିପାରିବାନି ବିକାଶଶୀଳ ଆମେ ରାଜ୍ୟ ବୋଲି କହିପାରିବା ଯେଉଁଟାକି ଧୀରେ ଧୀରେ ଆଗକୁ ଗତିଶୀଳ ହିସାବରେ ଓଡ଼ିଶାଟି ଗତି କରି ଚାଲିଛି ତ ବର୍ତ୍ତମାନ ସମୟ ସମାଜରେ ଅନେକ ବିକାଶ ଦେଖିବାକୁ ମିିଲିଛି ଯେପରିକି ରାସ୍ତାଘାଟ ନିର୍ମାଣ କ୍ଷେତ୍ରରେ ହେଉ ସ୍ଵରେଜ କ୍ଷେତ୍ରରେ ହେଉ ଐତିହ୍ୟ କ୍ଷେତ୍ରରେ ହେଉ କିମ୍ବା ଚିକିତ୍ସା କ୍ଷେତ୍ରରେ ହେଉ କିମ୍ବା ଶିକ୍ଷା କ୍ଷେତ୍ରରେ ହେଉ ଏହିପରି ଭାବରେ ଅନେକ କ୍ଷେତ୍ରରେ ଆମ ଓଡ଼ିଶାରେ ବର୍ତ୍ତମାନ ଆଗେଇ ଚାଲିଛି ତ ବର୍ତ୍ତମାନ ରାସ୍ତାଘାଟ ନିର୍ମାଣରେ ପ୍ରଧାନମନ୍ତ୍ରୀକ ସଡ଼କ ଯୋଜନା ଇତ୍ୟାଦି ସେଣ୍ଟ୍ରାଲ୍ ଲେଭେଲ୍ ସ୍କିମ୍ ମାନେ ଦିଆଯାଇଛି ଯାହାଫଳରେ ଆମ ରାସ୍ତାଘାଟର ନିର୍ମାଣ ହୋଇ ଗାଁକୁ ଗାଁ ଗଳିକୁ ଗଳି ଆମେ ତାହାର ଯୋଗ କରିପାରୁଛୁଁ ଏବଂ କମ୍ ସମୟ ମଧ୍ୟରେ ଭଲ ଭାବରେ ଆମେ ସେଇ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ପହଞ୍ଚି ପାରୁଛୁ ଆଉ ଚିକିତ୍ସା କ୍ଷେତ୍ରରେ ମଧ୍ୟ ବହୁତ ଉନ୍ନତ ହେଇଛି ବର୍ତ୍ତମାନ ଫାଇଭ୍ ଟି ଯେହେତୁ ସରକାର କରିଛନ୍ତି ଫାଇଭ୍ ଟି ସରକାର ହିସାବରେ ଫାଇବ୍ ଟି ହସ୍ପିଟାଲ୍ ମାନ ମଧ୍ୟ କରାଯାଉଛି ସେଥିରେ ଗଭର୍ଣ୍ଣମେଣ୍ଟ୍ର ସବୁ ସୁବିଧା ସୁଯୋଗ ଦିଆଯାଉଛି ଏବଂ ଭଲ ଭାବରେ ଚିକିତ୍ସା ମଧ୍ୟ କରାଯାଇପାରୁଛି ଆହୁରି ମଧ୍ୟ ଦେଖାଯିବା ଶିକ୍ଷା କ୍ଷେତ୍ରରେ ତ ପୁରାତନ କାଳରେ ଶିକ୍ଷା ଶିକ୍ଷା ଦିଗରେ ହେତିକି ଉନ୍ନତ ନଥିଲା ତ ବର୍ତ୍ତମାନ ଯେଉଁ ଉନ୍ନତି ଅଛି ପୁରାତନ କାଳରେ ତାହା ନଥିଲା ପୁରାତନ କାଳରେ ଶିକ୍ଷା ବ୍ୟବସ୍ଥା ଯେଉଁଟାକି ପୌଢ଼ ଶିକ୍ଷା ଦିଆ ହଉଥିଲା ଗୁହାଳରେ ଶିକ୍ଷା ଦିଆ ହଉଥିଲା ବର୍ତ୍ତମାନ ସେଇ ଗୁହାଳରୁ ଆମେ ଆସିକି ଫାଇବ୍ ଟି ପର୍ଯ୍ୟନ୍ତ ଗତି କରିଛନ୍ତି ଗତ କିଛି ବର୍ଷର କଥା ଯଦି ଆଲୋଚନା କରିବା ଆମେ ଜାଣିପାରିବା ଯେ ଶିକ୍ଷା କ୍ଷେତ୍ରରେ ମଧ୍ୟ ବହୁତ ଉନ୍ନତ ହେଇଛି ଯେଉଁଟାକି ସରକାର ସବୁ ଶିକ୍ଷା ବା ସ୍କୁଲ୍ ଗୁଡ଼ାକୁ ଆମେ ଫାଇବ୍ ଟି ମାଧ୍ୟମରେ ସାମିଲ କରିଛନ୍ତି ଫାଇବ୍ ଟି ମାଧ୍ୟମରେ ଯେନ୍ଟାକି ଫାଇବ୍ ଟି ସ୍ୱଚ୍ଛତା ଉପରେ ନିର୍ଭର କରି ସ୍କୁଲ୍ ଗୁଡ଼ାକ ସବୁ ଖୋଲା ହୋଇଛି ଆର୍ ଐତିହ୍ୟ କ୍ଷେତ୍ରରେ ମଧ୍ୟ ବହୁତ ଗୁଡ଼େ ଉନ୍ନତି ଦେଖିବାକୁ ମିଳିଛି ତ ଏହିପରି ଭାବରେ ପୂର୍ବ ସମୟ ଅପେକ୍ଷା ଯଦି ଆମେ କମ୍ପେୟାର୍ କର୍ମା ବେଳେ ଆମର୍ ଓଡ଼ିଶାଟା ଏବେ ବହୁତ ଗତିଶୀଳ ହୋଇ ଆଗକୁ ଆଗକୁ ଚାଲି ବସୁଛି ତ ଭବିଷ୍ୟତରେ ଆମେ ଦେଖିବା ଯେ ଗୁଟେ ଓଡ଼ିଶା ଗୋଟେ ଗତିଶୀଳ ରାଷ୍ଟ୍ରରୁ ବିକାଶ ବିକାଶ ବିକଶିତ ରାଷ୍ଟ୍ରରେ ପରିଣତ ହୋଇଯିବ ଯାହାଫଳରେ ଓଡ଼ିଶାର ଅନେକେ ସୁବିଧା ସୁଯୋଗ ପାଇ ତାର ଲାଭ ଉଠେଇ ପାରିବେ ତେଣୁକରି ଓଡ଼ିଶା ବର୍ତ୍ତମାନ ଗୋଟେ ଗତିଶୀଳ ରାଜ୍ୟ ଅଟେ ଭବିଷ୍ୟତରେ ଗୋଟେ ବିକଶିତ ରାଜ୍ୟ ହେଇପାରିବ